ଆମର୍ ଅଞ୍ଚଳରେ ଯେନ୍ଟା ହଉଛେ ମହୋତ୍ସବ୍ କାର୍ଯ୍ୟକ୍ରମ ଯେନ୍ଟା ଆସି ପଲ୍ଲୀଶ୍ରୀ ମେଲା ପଲ୍ଲୀଶ୍ରୀ ମେଲାରେ କାଣା କର୍ସନ୍ ସେ ଯେନ୍ ଯେନ୍ଟା ବି ହଉ ଯେନ୍ମାନେ ହଉ ଯେନ୍ତାକି ସବ ସାଇନ୍ସ ଏଗ୍ଜିବିସନ୍ ଟାଇପ୍ର ଯେନ୍ ହେସି ଯେନ୍ ନେଇ କେଁ ଯେନ୍ ପଲ୍ଲୀଶ୍ରୀ ମେଲାରେ କେଁ ହେସି କୃଷକନୁ ନେଇକରି ସବୁ ଜିନିଷ୍ ମାନେକି ସାମାନ୍ ପତର୍ ଖାଏବାର୍ନୁ ନେଇକରି ପିଇବାର୍ତକ ସବୁ ଜିନିଷ୍ ଯେନ୍ଟା ଭଲ୍ ଖାଦ୍ୟ ଫାଦ୍ୟ କି ଚାଷ୍ ବାଷ୍ରଟା ସେମାନେ ସେମାନେ ସବୁ ଜିନିଷ୍ ପ୍ରୋଜେକ୍ଟ୍ ବନେଇକରି ସେମାନେ ସେ ସବୁ ଜିନିଷ୍କେ କରିିକରି ଆନିଥିସନ୍ ଆଉ ସେନୁ ତାକର୍ ପ୍ରଦର୍ଶନୀକେ ଦେଖଉଥିସନ୍ କାଁ ହେସିିନା ଯେ ଯାହାର୍ ଯେତ୍କି କଲା ଯେନ୍ଟା ହଉଥିବା ସେମାନେ ସେଟା ଧରିିକରି ଆଇଥିବେ ସେନୁ ଗୁଟେ ଷ୍ଟେଜ୍ ଟାଇପ୍ର ବସେଇଥିବେ ପୁରା ସବୁଆଡ଼େ ହେନ୍ତା ହଲ୍ ଚଲ୍ ଥିବା ଆରୁ ହେଇ ମେଲାରେ ଆମେ କାଁ କର୍ସୁ କି ଆମେ ସବୁ ପିଲାମାନେ ସାଙ୍ଗ୍ ହେଇଗରି ହଉ ହେଇକରି ସେ ପଲ୍ଲୀଶ୍ରୀ ମେଲା ଦେଖି ଯାଏସୁଁ ଦେଖିଗଲା ବଲେ ସେନୁ ଦେଖ୍ସୁଁ ଯେ ସେମାନେମାନେ ତାକର୍ ଜେନ୍ଟା ବି ଆନିଥିବେ କିଏ ଏନ୍ଥିବା ସେ ଚାଷ୍ବାସ୍ର ଲାଗି ଏନିଥିବା କି କେନ୍ତି କିରି ଇ ଜାଗାନୁ ଇ ଜାଗାକେ ପେନ୍ କେନ୍ତି ଯିବା ପେନ୍ ଗଲେ ଚାଷ୍ କେନ୍ତି ହେବା ଭଲ୍ସେ ସେସବୁ ଜିନିଷ୍ ମାନେ ପ୍ରଦର୍ଶନୀ ମାନେ ଦେଖଉ ଥିସନ୍ ଯେ ଯାହାର୍ ଯେନ୍ କଲା ସେ ଜିନିଷ୍ଟା ସେ ନେଇକରି ଯାଇଥିସି କି ଆମେ ସେ ଜଙ୍ଗଲ୍ ବାବଦ୍ରେ କେ ଦେଖଉଥିସି କି ସେନୁ ଆମେ ଗଛ୍ ଖୁଟ୍ ନାଇ କାଟ୍ବାର୍ କଥା ଆମର୍ ତାମାନେ ପଶୁ ପକ୍ଷୀ ବାବଦ୍ରେ ପାଳନ୍ କର୍ବ କେନ୍ତିକିରି ସେମାନେ ସେ ଜିନିଷ୍ଟାକେ ବଢ଼ାବାର୍ ଲାଗି ଚେଷ୍ଟା କର୍ବେ ସେ ଜିନଷ୍ମାନେ ସେମାନେ ବତଉଥିସନ୍ ପଲ୍ଲୀଶ୍ରୀ ମେଲାରେ ଆଉ ଯେନ୍ ସବୁ ଜିନିଷ୍ ମାନେ ସେମାନେ ଦେଖଉଥିସନ୍ ବତଉଥିସନ୍ ଆଉ ସେନୁ ଦେଖ୍ବାର୍ଲାଗି ତାମାନେ ମିଲ୍ସି କିି ସବୁ ଭଲ୍ ଭଲ୍ ଜିନିଷ୍ମାନେ ଦେଖ୍ବାର୍ ଲାଗି ମିଲ୍ସି ମିନାବଜାର୍ ଫିନାବଜାର୍ ଦୁଲି ବୁଲି ସବ୍ ସେଥିରେ ବି ଆଇଥିସି ତ ସେନୁ ମସ୍ତ ବୁଲି କିନ୍ଦ୍ରି କରି ଆମେ ସବୁ ଟୋଟାଲ୍ ଜାନ୍ବାର୍ଲାଗି ପାଏସୁ କିି ଆମେ ତାର୍ମାନେ କେନ୍ତିକରି ଆମେ ସେନୁ ବଢ଼ି ପାର୍ମା କେନ୍ତିକିରି ସେ ଜିନିଷ୍ଟା ଚଲିପାର୍ମା କେନ୍ତିକରି ଆମେ ତାମାନେ କୃଷି କାର୍ଯ୍ୟଟା କରିପାର୍ମା କେନ୍ତିକରି ଆମର୍ ତାମାନେ ଜଙ୍ଗଲ୍ ସୁରକ୍ଷିତ ରହେବା କେନ୍ତିକରି ଆମେ ସେ ପଶୁପାଳନ୍ କରିପାର୍ମା ହେସବୁ ବାବଦ୍ରେ ବି ସେମାନେ ବତଉଥିସନ୍ ଆଉ ଯେନ୍ଟା ଆମର୍ ସାସ୍କୃତିକ କାର୍ଯ୍ୟକ୍ରମ ଯେନ୍ଟା ହେସି କିିନି ସେଥିରେ ବି ତାର୍ମାନେ ଆମେ କାଁ ହେସିିନା ଆମର୍ ଅଞ୍ଚଲରେ ସେମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଯେନ୍ଟା ଆମର୍ ହେଲା କେନ୍ସି ଆମର୍ ନାଟ୍ ଡଣ୍ କେନ୍ସି ହେଲା କେନ୍ସି ଅପେରା ଅପେରା ଯେନ୍ଟା ଆନି ଆନ୍ସନ୍ ସେନୁ ବି ନାଚଡେଗ କର୍ସନ୍ ଆଉ ଆମର୍ ଯେନ୍ ଆମେ ଯେନ୍ତା ବି ରଖ୍ସୁଁ ମହୋତ୍ସବ୍ଟେ ନୂଆଖାଇ ଭେଟ୍ ଘାଟ୍ ଟାଇପ୍ର ସେନୁ ସେନୁ କେଁସି ଆମେ ନାଚ ଡେଗ ସେମାନେ ଯାହା ଯେ ଡେଗି ଯେ ନାଚି ଜାନୁଥିବା ସେ ପାର୍ଟିସିପେଟ୍ କର୍ବେ ସେମାନେ ଯିବେ ସେନୁ ନଚା ଡେଗା କର୍ବେ ଯେ ରଚନା ଲେଖି ଜାୁନୁଥିବା ସେ ସେନୁ ଲେଖ୍ବା ଯେ ହୋଲି ସେ ରଙ୍ଗୋଲି ବନେଇଯାନୁଥିବେ ସେମାନେ ସେନୁ ରଙ୍ଗୋଲି କାଟ୍ସନ୍ ଆଉ ବହୁତ୍ଟେ ଜିନିଷ୍ ହେଇପାର୍ସି ଆମର୍ ଯେନ୍ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯେନ୍ତାକି ଆମେ ଆମେ ଏନ୍ତା ଷ୍ଟେଜ୍ ପେଜ ଗାଡ଼ି କରି ନିଜେ ନିଜେ ସବୁ ଜିନିଷ୍ କର୍ସୁଁ ଆ ସେନିକେ ଯାଏସୁଁ ଆଉ ସେନୁ ଯେ ଯେନ୍ଟା ତାର୍ ମାନେ ଜାନିଥିବା ସେ ସେତାର୍ କଲା ସେନୁ ପ୍ରଦର୍ଶନ କର୍ବା ଯଦି ଜଣେ ନାଚି ଜାନୁଚେ ତ ସେ ନାଚ୍ବା ଯଦି ଜଣେ ଗାଇ ଜାନୁଚେ ସେ ଗାଏବା ସେନୁ ଗାଇ କରି ସବ୍କୁ ଶୁନାବା ସେ ଜିନିଷ୍ଟାକେ ଆମେ ତାମାନେ ପ୍ରାଇଜ୍ ରଖ୍ସୁଁ ସେନୁ ସେ ସେତ୍କି ଟଙ୍କା ପେସି ସେନୁ ଆମେ ବଢ଼ିଆସେ ପୁରା ଗାଁ ଯାକି ସବୁ ଦେଇକରି ସେନ ପୁରା ଭଲ୍ସେ ତାର୍ମାନେ ସେନ ଶୁନ୍ସନ୍ ଯଦି ଜଣେ ନାଚୁଥିବା ବେଲେ ସବୁ ଦେଖ୍ସନ୍ ବଢ଼ିଆସେ ତାର୍ମାନେ ଆମର୍ ସବୁ ଜିନିଷ୍ ଭଲ୍ସେ ସବୁ ହେସି ଆଉ